ମହିଳାମାନେ ଦୈନନ୍ଦିନ ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ନିଜ ଘରେ ହିଁ ମହିଳାମାନଙ୍କ ଉପରେ ଭେଦଭାବ କରାଯାଏ ପୁଅକୁ ଅଧିକ ପାଠ ପଢ଼ାଇବା ଝିଅକୁ କମ୍ ପାଠ ପଢ଼ାଇବା ପୁଅକୁ ଅଧିକ ଖାଇବାକୁ ଦେବା ଝିଅକୁ ଟିକେ କମ୍ ଖାଇବା ଦେବା ଏହି ସବୁ ଚାଲି ଆସିଛି ମହିଳା ପାଠ ପଢ଼ିକି କ'ଣ କରିବ ଅଧିକ ସିଏ ତ ପର ଘରକୁ ଶାଶୁଘର ଯିବ ଏହି ଭଳି ଚାଲି ଆସିଛି ଶାଶୁଘରକୁ ଗୋଟିଏ ଝିଅ ଗଲେ ତା' ଉପରେ ଯୌତୁକ ନିର୍ଯାତନା ମଧ୍ୟ ଦିଅନ୍ତି ଏହିସବୁ ଭାରତରେ ଚାଲି ଆସିଛି ଗୋଟିଏ ଝିଅ କେବେ ଏତେ ରାତିରେ ଘରକୁ ଏକା ଆସିପାରିବ ନାହିଁ କେତେକ କୁପୁରୁଷଙ୍କ ପାଇଁ ତାଙ୍କର ଏମିତି ଖରାପ ନଜର ଝିଅମାନଙ୍କ ଉପରେ ପଡ଼ିଥାଏ ତା' ଫଳରେ ଝିଅମାନଙ୍କ ବହୁତ ଭୟ ଲାଗେ ସେମାନେ ରାତିରେ ଏକୁଟିଆ ଘରକୁ ଫେରିଆସନ୍ତି ନାହିଁ କି କୁଆଡ଼େ ଯାଆନ୍ତି ନାହିଁ ବଳାତ୍କାରର ଶିକାର ହୋଇଥାନ୍ତି ବର୍ଷ ବର୍ଷ ଧରି ଭାରତୀୟ ସମାଜରେ ମହିଳାର ଭୂମିକା କିଛି ବଦଳି ନାହିଁ ମୁଁ ଭାବୁ ନାହିଁ ମହିଳାମାନଙ୍କର ସୁରକ୍ଷିତ ଅନୁଭବ କରନ୍ତି ବୋଲି ଭାରତରେ ଏବେ ଝିଅମାନଙ୍କୁ ଆଗକୁ ବଢ଼ିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି ଏବଂ ତାକୁ ଶିକ୍ଷା କ୍ଷେତ୍ରରେ ବି ଅଧିକ ସମାନ ସୁଯୋଗ ଦିଆଯାଉଛି କିନ୍ତୁ ସେ ଆଗକୁ ବଢ଼ୁ ନାହାନ୍ତି କାରଣ କେତେକ କଳଙ୍କିତ ଲୋକମାନଙ୍କ ପାଇଁ ମହିଳାମାନେ ଘରୁ ପାଦ କାଢ଼ିବା ପାଇଁ ଭୟ କରୁଛନ୍ତି